ହଁ ମୁଁ ଅନ୍ୟ ଜାତି ବା ଅନ୍ୟ ଗ୍ରହର ଜୀବକୁ ଦେଖିଥିଲି ବା ୟୁ ଫେର ଦେଖିଥିଲି ଆମ ଗାଁରେ ଗୋଟେ ପୂଜା ଥିଲା ଯାହାକି ଆମେ ଭାଇ ଭଉଣୀ ବା ଗ୍ରାମର ସମସ୍ତେ ଯାଇକିନା ପାହାଡ଼ ଆଡ଼େ ଯାଇଥିଲୁ ଆମେ କାଠ କାଟିବାକୁ ଆଉ ଦେଖିଲୁ ଅନ୍ୟ ଗ୍ରହର ଗୋଟେ ଏଲିଅନ୍ ବା କ ୟୁ ଏ ଏଫ୍ ଦେଖିଥିଲୁ ହେଲା ଯାହା ଦେଖିବାକୁ ଅତ୍ୟନ୍ତ ଭୟବିତ ଥିଲା ଯାହା ତାର ଆଖି ଥିଲା ତିନିଟି କି ପାଞ୍ଚଟି ଏମିତି ଡେଙ୍ଗା ଥିଲା ତିନି ଫୁଟ୍ ବା ଛଅ ଫୁଟ୍ ଏମିତି କେତେ ଗୁଡ଼ିଏ ଥିଲା ଯାହାର ମୋଟା ଥିଲା କିଏ ଟେଙ୍ଗା ଥିଲା ଆମେ ସବୁ ଦେଖିକିନା ଭୟବିତ ହେଇଗଲୁ ଯାହା କମିଟିକୁ କହିଲୁ ଆଉ ପୋଲିସ୍ ଆସିଲା ଦେଖିଲା ପରେ କହିଲା ନା ଇଏ ଗୋଟେ ଅନୁଗ୍ରହର ଜୀବ ଯାହାକି ଏଲିଏନ୍ ବା ୟୁ ଏଫ ଏଲ ଅଟେ ଏହି ଆମେ ସବୁ ଦେଖି କହିଲୁ ପୋଲିସ୍ ଆସିଥିଲା ମତକବାର ଆସିଥିଲା ତାପରେ ଆମର ଜିଲ୍ଲା ପରିଶୋଧ ଆସିଥିଲା ସମସ୍ତେ ଦେଖି ତାର ହଉ ପଚାରିଲେ ଯେ କ'ଣ କି ନାଇଁ